ଓଡ଼ିଆ ଭାଷା ସହିତ ବଙ୍ଗାଳୀ ଭାଷା ମଧ୍ୟ ତୁଳନା କରାଯାଏ ଏବଂ ବଙ୍ଗାଳୀ ଭାଷା ଓ ଓଡ଼ିଆ ଭାଷାର ଉଚ୍ଚାରଣରେ ଅନେକ ଶବ୍ଦର ଉଚ୍ଚାରଣ ସାମାନ ରହିଥାଏ